ଲକ୍ଡାଉନ୍ରେ ମୁଁ ବହୁତ କିଛି ଜିନିଷ ରୋଷେଇ କରିଥିଲି ଏପରି ୟୁଟ୍ୟୁବ୍ରୁ ଅନ୍ୟ ଗୁଡ଼ିକ ସୋ ଦେଖିକି ତ ବହୁତ ଜିନିଷ ମୁଁ ରୋଷେଇ କରିଥିଲି ତ ଯେପରିକି ହେଲା ଆମର ଗାଜର ହାଲୁଆ ବେସନର ଲଡ଼ୁ ତା'ପରେ ୟିପି ୟିପିକୁ ଆମେ ଗୋଟେ ସ୍ପାଇସି ସ୍ପାଇସି ଟାଇପ୍ର କରିଥିଲୁ ମୁଁ ଆଉ ମୋ ସାନ ଭଉଣୀ ମିଶିକି ଆଉ ପୁରି କରିଥିଲୁ ୱିଥ୍ ଉପମା ଚଣା ତରକାରୀ ଆଉ ବହୁତ୍ କିଛି ଜିନିଷ କରିଥିଲୁ ତ ସେ ସବୁ ଜିନିଷରେ ଆମେ ସବୁ କରିଥିଲୁ ତ ପୁଣି ବିରି ଆଉ ଅଟାରେ ତିଆରି କେକ୍ କରିଥିଲୁ ବିସ୍କୁଟ୍ ବିସ୍କୁଟ୍ ପକେଇକି ତା'ପରେ ଚୋକଲେଟ୍ ଗୁଡ଼ିକୁ ମେଲ୍ଟ୍ କରିକି ସେଗୁଡ଼ିକରେ ଗୋଟେ ବହୁତ୍ କେକ୍ କରିଥିଲୁ ସେ କେକ୍ ଗୁଡ଼ାକୁ ସମସ୍ତେ ଖାଇଲୁ ଆଉ ଯେପରିକି ଆମର ହେଉଛି ସୁଜି ହାଲୁଆ ସୁଜିରେ ଗୋଟେ ହାଲୁଆ ହେଉଛି ସୁଜି ହାଲୁଆ ଗୋଟେ କରିଥିଲୁ ଆଉ ଚିକେନ୍ ତରକାରୀ କରିଥିଲୁ ଚିକେନ୍ରେ ଚିକେନ୍ ତରକାରୀ ଆମେ ଅଣ୍ଡା ପକେଇକି କରିଥିଲୁ ତ ସେଗୁଡ଼ା ଗୋଟେ ତା'ର ଗୋଟେ ଟେଷ୍ଟ୍ ଗୋଟେ ବଢ଼ିଆ ଆସୁଥିଲା ତ ସେ ଚିକେନ୍ ତରକାରୀ ପୁଣି ଅଣ୍ଡା କରିଥିଲୁ ଅଣ୍ଡା ଭୁଜିଆ ଏପରିକି ବହୁତ୍ ଜିନିଷ ଲକ୍ଡ଼ାଉନ୍ରେ ଆମେ କରିକିନା ଖାଇଥିଲୁ ତ ସେ ସେ ସବୁ ଜିନିଷ ଆମେ ଏବେ ଟ୍ରାଏ କରିବାକୁ ଚାହୁଁଛୁ ଆଉ ପୁଣିଥରେ